ପୁରୀ ଜିଲ୍ଲାରେ ଲୋକମାନେ ଭିନ୍ନ ଭିନ୍ନ ସମ୍ମୁଖୀନ ସମ୍ମୁ ଭିନ୍ନ ଦୈନିକ ଭିନ୍ନ ଭିନ୍ନ

ଭୋଟ ସମୟରେ ନେତାମାନେ ଆସି ସବୁବେଳେ ଏ ମା ତୁମେ ଆମକୁ ଭୋଟ ଦେଲେ ଆମେ ତୁମର ଭତ୍ତା କରେଇଦେବୁ

ମୁହଁ ଆଡ଼େଇ ଚାଲିଯିବେ ଏଇ ଜିନିଷ ପୁରୀ ଜିଲ୍ଲାର ଏଇ ଜିନିଷଟା ହିଁ ହେଉଛି ଆମର ବିଭିନ୍ନ ସମସ୍ୟାର ହେଉଛି ରହୁଛି ଯାହା ଫଳରେ ମୁଁ ଚାହୁଁଛି କି ଏ ସମସ୍ୟାର ସମାଧାନ ହେଉ